ବ୍ରହ୍ମାଣ୍ଡ ଏବଂ ଏହା ରହସ୍ୟ ବିଷୟରେ ଆପଣ କ'ଣ ସବୁଠୁ ଆଗ ପସନ୍ଦ ଲାଗେ ଆଗକାଳରେ ନା ଗାଡ଼ିମଟର କିଛି ନଥିଲା ଏବେ ଗାଡ଼ିମଟର ହେଇଗଲା ଆହୁରି ଏମିତିରେ କିି ମାନେ କିଛି ବି ନଥିଲା ଆଗକାଳ ଯୁଗରେ ଏବେ ସବୁକିଛି ହେଇସାରିଲାଣି ଗାଡ଼ି ମଟର ବ୍ୟବହାର ସବୁ ଚାଲିଛି ଆଜିକାଲି ଯୁଗରେ ଫୋନ୍ ବି ନ ମୋବାଇଲ୍ ଫୋନ୍ ବି ନଥିଲା ହାତ ଲେଖା ଚିଠି କରି ପଠାଯାଉଥିଲା ଆଜି ଫୋନ୍ ଦ୍ୱାରା ବି ବହୁତ ଦୂରରେ ଥିଲେ ବି କଥା ହେଇ ପାରୁଛନ୍ତି ଅନ୍ ଦ୍ୱାରା ସବୁ କାମ ବି ହେଇପାରୁଛି ଆଉ ଯେଉଁ ନା କିଛି ବି କିଛି ନଥିଲା ଆ ଆଗ ଆଗକାଳରେ ଲୋକମାନେ କାହାକୁ ଦେଖା କି କଥା ହେଇ ପାରୁନଥିଲେ ଚିଠି ଦ୍ୱାରା ଚିଠି ଦ୍ୱାରା କଥାବାର୍ତ୍ତା ହେଇପାରୁଥିଲେ ଆଜିକା ଜମାନାରେ ଏଇ ଜମାନାରେ ଏଇ ଜମାଦାରେ ମାନେ ଏବେ ବର୍ତ୍ତମାନ ପାଇଁ ମୋବାଇଲ୍ କ'ଣ ଟେଲିଫୋନ୍ ସବୁକିଛି ଯୋଗାଯୋଗ କରାଯାଇପାରୁଛେ ଲୋକମାନଙ୍କ ପାଖକୁ ସବୁ ଯୋଗାଯୋଗ କରିପାରୁଛେ ଆଗକାଳ ଯୁଗରେ ତ ଗାଡ଼ିମଟର କିଛି ନଥିଲା ଚାଲି ଚାଲି ଲୋକମାନେ ସବୁ ସେ ଶଗଡ଼ ଗାଡ଼ି ନା କାହିଁକି ଚାଲି ଚାଲି ଯାଉଥିଲେ ଚାଲି ଆଜିକାଲି ଯୁଗରେ ଗାଡ଼ି ମଟର ବି କେତେ କ'ଣ ସବୁ ଚେଞ୍ଜ ହେଇସାରଲାଣି ଆଉ ବହୁତ ଡେଭଲପ୍ ବି ହେଇସାରିଲାଣି ବାସ ଯେତିକି